ମୋର ଗୁପ୍ତ ଉପାଦାନ ଅଛି ଯେ ବିରିୟାନି ଖାଦ୍ୟ ଯୋଡ଼ିବାକୁ ମୁଁ ଚାହୁଁଅଛି ଏଥିପାଇଁ ମୋର ଇଛା ରହିଅଛି ଏହି ସ୍ଵାଦ ହେତୁ ଆମ ଘରେ ବିରିୟାନିକୁ ବହୁତ ପସନ୍ଦ ପସନ୍ଦ କରନ୍ତି ସେଥିପାଇଁ ପ୍ରତ୍ୟକ ସପ୍ତାହରେ ଆମ ଘରେ ବିରିୟାନି ହୋଇଥାଏ